ହଁ ପଶୁମାନଙ୍କଳ ପଶୁମାନଙ୍କୁ ଠିକସେ ଯତ୍ନ ନନେଲେ ତାର ତ ରୋଗ ହେବା ସ୍ଵଭାବିକ ଯେମିତିକି ଆମ ଗାଈ ଗୁହାଳଟା ଗାଈ ଯେଉଁ ରହୁଛନ୍ତି ଗାଈଗୋରୁ ସେ ଗୁହାଳଟା ପରିଷ୍କାର ହବା ଦ୍ୱାରା ତାରଧିଅକୁ ଠିକରେ ଆଲୋକ ଆଉ ପବନ ଯେମିତି ଯାତାୟାତ କରୁଥିବ ତାପରେ ସେ ଯେଉଁ ବାତାବରଣଟା ଠିକ ଥିବ ପରିଷ୍କାର ପରିଚ୍ଛନ୍ନ ହେଇକି ଥିବ ହବା ଦରକାର ଭିତରେ ଖାଦ୍ୟ ପାନୀୟ ଠିକ ରହିଲେ ରୋଗ ପଶୁଙ୍କର ରୋଗ ବେମାର ବି କମ୍ ହେବ ସେଥିପାଇଁ ଆମେ ଉଚିତ ସମୟରେ ଟୀକାକରଣ କରାଯାଏ ପଶୁମାନଙ୍କର ଟୀକାକରଣ ବି କରାଯାଏ ପଶୁମାନଙ୍କର ସାଧାରଣତଃ ଗୋଡ଼ରେ ଆମର ଫାଟୁଆ ରୋଗ ହୁଏ ଫାଟୁଆ ରୋଗ ପାଇଁ ଗୋଡ଼ର ଆଙ୍ଗୁଳି ସନ୍ଧିରେ ଆଙ୍ଗୁଳିରେ ଗୋଡ଼ ସନ୍ଧିରେ ଫାଟୁଆ ରୋଗଟି ହୁଏ ସେ ଫାଟୁଆ ରୋଗ ପାଇଁ ବିଭିନ୍ନ ପ୍ରକାର ଆଣ୍ଟିବାୟୋଟିକ୍ ସବୁ ମିଳେ ତାପରେ ଆସିଲା ଯୋଉ ମୁଖ ରୋଗ ମୁଖରେ ଯାହା ରୋଗ ହୁଏ ଯାହା ରୋଗ ପାଇଁ ତାର ବି ସେମିତି ବିଭିନ୍ନ ପ୍ରକାର ଔଷଧ ମିଳେ ଆଉ ଏସବୁ ରୋଗରୁ ମୁକ୍ତି ପାଇବା ପାଇଁ ମୂଳରୁ ଟୀକାକରଣ ବି କରାଯାଏ ସେ ଟୀକାକରଣ କ କରାହେଲେ ଆମକୁ ପଶୁମାନେ ଆଉ ଏ ପଶୁମାନେ ଏତେ ରୋଗ ବେମାରରେ ପୀଡ଼ିତ ହେବେ ନାହିଁ ଆଉ ସବୁ ପରି ଆମର ପ୍ରଥମେ ଗୁହାଳ କୁ ଆଲୋକ ଓ ପବନର ଠିକ ଚଳାଚଳ ବି ହବା ଦରକାର ଆଉ ଖାଦ୍ୟ ପାନୀୟର ଯତ୍ନ ନେଲେ ଗୋରୁମାନଙ୍କୁ ଆଉ ଏତେ ରୋଗ ହେବ ନାହିଁ